ଆମ ବ୍ୟବସାୟରେ ଆମର ବ୍ୟବସାୟରେ ମୁଁ ଗାଈକୁ ପାଳନ କରିବାକୁ ଚାହିଁବି ଯେଉଁଥିରେ ଗାଈ ମାନଙ୍କର ଯତ୍ନ ମୁଁ ନିଜେ ସହିତ ମୋ ପରିବାର ଲୋକମାନେ ନେବେ ଯେପରିକି ମୁଁ ଦଶରୁ ପନ୍ଦରଟା ଗାଈ ରଖିବାକୁ ଚାହିଁବି ଓ ସେମାନଙ୍କୁ ଦିନ ସକାଳେ ଉପର ବେଳା ଖାଇବାକୁ ଦେବି ତାସହିତ ଦ୍ୱିପହର ବେଳା ଚରାଇବାକୁ ନେବି ଆଉ ସେମାନଙ୍କ ଠାରୁ କ୍ଷୀର ଦୁଇଁ ବ୍ୟବସାୟ କରିବି ଏ ବ୍ୟବସାୟ ଦ୍ୱାରା କିଛି ପଇସା ଆସିଲେ ସେମାନଙ୍କ ପାଇଁ ଖାଇବାପାଇଁ ଚୁନା ଚୋକଡ଼ କିଣିକି ଆଣିବି ଆଉ ସେମାନଙ୍କର ସ୍ଥାନକୁ ସଫା କରିବା ପାଇଁ ବା ଝାଡ଼ୁ କରିବା ପାଇଁ ଝାଡ଼ୁ କରିବି ଓ ଗୋବର ଗୁଡ଼ିକୁ ହାତରେ ଉଠାଇବି ତା ସହିତ ସେମାନଙ୍କ ସ୍ଥାନ ପରିଷ୍କାର ରହିବା ଦ୍ୱାରା ସେମାନଙ୍କ ପାଇଁ ଭଲ ହେବ ତା ସହିତ ଏହି ଗୋବର ଗୁଡ଼ିକୁ ନେଇକି ମୁଁ ଖତ କରି ବିଲରେ ବ୍ୟବହାର କରିବି ଯାହା ସହିତ ଭଲ ଫସଲ ମଧ୍ୟ ହୋଇପାରିବ